ଶାରୀରିକ ବ୍ୟାୟାମ ଏବେ ଆସିଲାବେଳେ ଯୋଗ ବହୁତ ପୁରାତନ ରୁ ରହିଆସିଛି କିନ୍ତୁ ଏବେ ର ଯୁବପିଢ଼ି ମାନେ ଶାରିରୀକ ବ୍ୟାୟାମ କୁ ବେଶି ଭଲ ପାଉଛନ୍ତି ଆଉ ଯୋଗକୁ ପୁରାତନ ବୃଦ୍ଧବ୍ୟକ୍ତି ମାନେ ଭଲ ପାଉଛନ୍ତି ଶାରିରୀକ ଯୋଗ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି ଯଥା କେବଳ ଶରୀର ଗଠନ ପାଇଁ ଶାରିରୀକ ବ୍ୟାୟାମ କରାଯାଏ ଯୋଗ କିନ୍ତୁ ରୋଗ ଭଲ କରିବାରେ ସାହାଯ୍ୟ କରେ ଆଉ ଶାରିରୀକ ବ୍ୟାୟାମ ଆପଣ ଯେକୌଣସି ସମୟରେ କରିପାରିବେ କିନ୍ତୁ ଯୋଗ ସୂର୍ଯ୍ୟ ଉଦୟ ପୂର୍ବରୁ କରାଯାଏ କିନ୍ତୁ ଶାରିରୀକ ବ୍ୟାୟାମ ପାଇଁ ବହୁତ ଗୁଡ଼ିଏ ଉପକରଣ ଦରକାର ଯୋଗ ପାଇଁ ବେଶି କିଛି ଉପକରଣ ଦରକାର ନଥାଏ